ଆଜିକାଲି ତ ପ୍ରାୟେ ସମସ୍ତଙ୍କ ବାଡ଼ିରେ ବଗିଚା ରହିଛି ତେଣୁ ଆମ ଘରେ ବି ମୁଁ ଗୋଟିଏ ବଗିଚା କରିଛି ସେଠାରେ ବହୁତ ପ୍ରକାର ଗଛ ଫୁଲ ଗଛ ଫଳ ଗଛ ପରିବା ଗଛ ଏ ସବୁ ଲଗେଇବାକୁ ମୋତେ ବହୁତ ଭଲ ଲାଗେ ଆଉ ମୁଁ ଲଗେଇଛି ଗଛ ଆମର ବନ୍ଧୁ ସେଥିପାଇଁ ଗଛ ଗଛର ଯତ୍ନ ନେବାକୁ ମୁଁ ଭଲ ପାଏ ସକାଳୁ ବୁଲାରେ ଓ ସନ୍ଧ୍ୟା ବେଳରେ ଟିକେ ବଗିଚା ଆଡ଼େ ବୁଲି ଆସିଲେ ମନ ଫୂର୍ତ୍ତୀ ହୁଏ ତେଣୁ ଗଛର ଯତ୍ନ ନେବା ମୋର କାମ ଗଛରେ ପାଣି ଦେବା ସାର ଖତ କୀଟନାଶକ ଔଷଧ ଦେବା ଦରକାର ସେ ସବୁ ଦେଲେ ଗଛ ଜୋରରେ ବଢ଼େ ଆଉ ଭଲ ଫଳ ମଧ୍ୟ ହୁଏ ଫୁଲ ଫଳ ସେ ସବୁକୁ ଦେଖିଲେ ମନ ପୁରି ଯାଏ